ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ ଏହି ପର୍ବକୁ ସମସ୍ତ ଓଡ଼ିଆ ମାନେ ଏକତ୍ରିତ ହୋଇ ପାଳନ କରିଥାନ୍ତି ବିଶେଷ କରି ଦୋଳ ଉତ୍ସବ ରଜ ପର୍ବ ଏଗୁଡ଼ିକ ସମସ୍ତେ ମିଳିମିଶି ପାଳନ କରିଥାନ୍ତି ଅକ୍ଷୟତୃତୀୟା ଓଡ଼ିଆମାନଙ୍କର ଚାଷୀ କୂଳର ଏକ ବଡ଼ ପର୍ବ ଏହିଦିନରେ ଓଡ଼ିଆମାନେ ବା ଚାଷୀମାନେ ମୁଠି ଅନୁକୂଳ କରିଥାନ୍ତି ମାଣବସା ମାଁ ଲକ୍ଷ୍ମୀଙ୍କର ପାଇଁ ଏହି ପର୍ବ ଏହି ପର୍ବରେ ସମସ୍ତେ ହିନ୍ଦୁମାନେ ଘରେ ଘରେ ମାଁ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତି ଏବଂ ପୂଜା କରନ୍ତି ଦୋଳ ପର୍ବରେ ଠାକୁରମାନଙ୍କୁ ବିମାନରେ ବସାଇ ସମସ୍ତଙ୍କୁ ଏକତ୍ର ଦୋଳ ପଡ଼ିଆରେ ନେଇ ମେଳଣ କରାନ୍ତି ଏବଂ ଅବିର ବିଞ୍ଚନ୍ତି ରଜ ସେମିତି ଝିଅମାନଙ୍କ ପାଇଁ ବିଶେଷ ପର୍ବ ହେଉଛି ରଜ ଏହି ରଜ ତିନିଦିନି ଲୋକମାନେ ବହୁ ମୌଜ ମଜଲିସ କରନ୍ତି ପିଠାପଣା କରନ୍ତି ଏବଂ ସମସ୍ତଙ୍କ ଭିତରେ ଭାଇଚାରା ସମ୍ପର୍କ ମଧ୍ୟ ସୃଷ୍ଟି କରନ୍ତି